ହଁ ମୋ ଜୀବନରେ ସମ୍ମୁଖୀନ ହୋଇଥିବା ଏମିତି ଗୋଟିଏ ବଡ଼ ଆହ୍ଵାନ ଥିଲା ଯେତେବେଳେ ମୋର ପ୍ରଥମଥର ପାଇଁ ବି ଇ ଡି ଏନଟ୍ରାନ୍ସ ଦେବାର ଥିଲା ମୁଁ ଢେଙ୍କାନାଳ ଯାଇଥିଲି ସେଠି ପରୀକ୍ଷା କେନ୍ଦ୍ର ଠାରୁ ମୁଁ ଯଥେଷ୍ଟ ଆଡ଼ମିଟ୍ କାର୍ଡ଼ରେ ଥିବା ପରୀକ୍ଷା କେନ୍ଦ୍ର ଠାରୁ ମୁଁ ଯଥେଷ୍ଟ ଆଗକୁ ଯାଇଥିଲି ବାହାରି କୋଡ଼ିଏ କିଲୋମିଟର ସେତେବେଳକୁ ଟାଇମ ଦଶ ମିନିଟ ଥାଏ କିନ୍ତୁ ତା ଭିତରେ ବି ମୁଁ ଯେତେବେଳେ ସେଠି କଲେଜରେ ପହଞ୍ଚିଲି ସେଠି ପହଞ୍ଚିଲା ପରେ ସେମାନେ କହିଲେ କି ତୁମର ଏଠି ଆଡ଼ମିଟ୍ କାର୍ଡ଼ରେ ଯେ ତୁମର ଏଇ ପରୀକ୍ଷା କେନ୍ଦ୍ର ନୁହଁ ତୁମର ଆଗକୁ ଅଛି ଆଉ ମୁଁ ଯିବାର ମାନେ ସେଠୁ ପୁଣି ବାହାରିକି ମୋତେ ବି ଇ ଡି ମୋର ଯେଉଁ ଏଣ୍ଟ୍ରାନ୍ସ ପରୀକ୍ଷା କେନ୍ଦ୍ରକୁ ପୁଣି ଆସିବା ପାଇଁ ସମୟ ଟିକେ ଲେଟ୍ ହୋଇଯାଇଥିଲା କୋଡ଼ିଏ ମିନିଟ କିନ୍ତୁ ତାପରେ ବି ସେମାନେ ମୋତେ ଏଣ୍ଟ୍ରି ଦେଇଥିଲେ ଆଉ ମୋର ମୁଁ ଏଣ୍ଟ୍ରାସଟାକୁ ଭଲରେ ମଧ୍ୟ ସେଠି ଆଟେଣ୍ଡ ଯୋଗ ଦେଇପାରିଥିଲି ଯାହାଦ୍ଵାରା ମୋର ସେହି ସମସ୍ୟାଟି ଦୂର ହୋଇଯାଇଥିଲା